ଆମ ରାଜ୍ୟରେ ବିଭିନ୍ନପ୍ରକାର ସୁବିଧା ଉପଲବ୍ଧ ଅଛି ଯେମିତିକି ଶିକ୍ଷା ଏ ଏବଂ ସ୍ୱାସ୍ଥ୍ୟ ଉପରେ କିନ୍ତୁ ଆମ ରାଜ୍ୟରେ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଉପରେ ହିଁ ଟିକିଏ କାର୍ଯ୍ୟ କରିବା ନିମନ୍ତେ ମୋତେ ଲାଗୁଅଛି କାହିଁକିନା ସ୍ୱା ଏ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ହିଁ କେବଳ ଏଇ ଦୁଇଟା ହିଁ ସୁବିଧା ଏମିତି ଯେଉଁଟାକି ଠିକ୍ ଭାବରେ ସବୁ ଆଡ଼େ ପହଞ୍ଚି ପାରୁନାହିଁ